ଆଜ୍ଞା ନମସ୍କାର ହଁ ଆପଣଙ୍କର ବରା ପକୁଡ଼ି ଆଉ ସିଙ୍ଗଡ଼ା କେତେ କେମିତି ଦେଉଛନ୍ତି ହଁ ହଁ ହଁ ଆଉ ବହୁତ ରେଟ୍ କହି ଦେଉଛନ୍ତି ଆମର ସିଆଡ଼େ କୋଲକତା ଆଡ଼େ ଶସ୍ତା ସିଆଡ଼େ ଆସୁନାହାନ୍ତି ସିଆଡ଼େ ବେପାର କରିବେ

ଆମକୁ ଟିକେ କମ୍ କରନ୍ତୁ ବରା ପକୁଡ଼ି ସବୁ ହଁ ହଁ ହଉ ଆଜ୍ଞା ହଉ ଆଜ୍ଞା ହଉ କୋଲକତା ଆଡ଼େ ଆସନ୍ତୁ ସିଆଡ଼େ ଜାଗା ଫାଗା ଆମେ ଦେଖିଦେବୁ ସିଆଡ଼େ ବେପାର କରିବେ ଭଲ ହବ ସିଆଡ଼େ ବି କମରେ ବିକିଲେ ବି ଚଳିବ ହଉ ଆଜ୍ଞା ଟିକେ ଦେଖନ୍ତୁ ଆଉ କ'ଣ